ବହୁତ ମାନେ ତା'ର ଜେଣ୍ଟିଲ୍ ଏବଂ ଲଙ୍ଗ ଲାଷ୍ଟିଂ ହୋଇଥିବାରୁ ବ୍ୟବହାର ପାଇଁ ମଧ୍ୟ ମୋ ପାଇଁ ବହୁତ ଉପଯୋଗୀ ଏବଂ ଦୀର୍ଘ ପାଞ୍ଚ ବର୍ଷ ଧରି ବ୍ୟବହାର କରିଆସୁଛି ଏତେ ମାନେ ଟିକେ ବି ମଧ୍ୟ ଧୂଳି ବା ମଇଳା ବିଶେଷ ଜଣାପଡ଼ୁନି କିମ୍ବା ପୂର୍ବ ଭଳି କଲର୍ କରା ରହିଛି ଏବଂ ମୋର ବ୍ୟବହାର ଦେଖି ମୋ ସାଙ୍ଗମାନେ ଅତି କମ୍ରେ କୋଡ଼ିଏ ଜଣ ସେଇ ସେଇ କ୍ଵାଲିଟି ସେଇ କମ୍ପାନୀର ସ୍ଵିଟର୍ଟିକୁ ବ୍ୟବହାର କରିଆସୁଛନ୍ତି ଏବଂ ସେମାନେ ମଧ୍ୟ ଠିକ୍ ମୋ ମତ ମୋ ମୋତେ ଯେଉଁଭଳି ଲାଗୁଛି ବ୍ୟବହାର କରିକି ସେମାନଙ୍କୁ ମଧ୍ୟ ଅନୁପଯୋଗୀ ସେଇ ସତପଯୋଗ ସେମାନେ ମଧ୍ୟ କରିକି ଆତ୍ମ ଉପଲବ୍ଧି କରଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରବତ୍ତାଉ ହେଉଛନ୍ତି ଯେ ଏଇ କମ୍ପାନୀଟି କମ୍ପାନୀର ସ୍ଵିଟର୍ଟି ବ୍ୟବହାର କରି ମାର୍କେଟରେ ବହୁତ ଦିନ ଦୀର୍ଘ ଦିନ ଚାଲିବ ଏବଂ ଏହାର ଗ୍ରାହକ କ୍ରମଶଃ ବଢ଼ିବେ ସିନା କମିବାର ପ୍ରଶ୍ନ ଉଠୁନାହିଁ ତେଣୁ ମୋ ମତାମତ ମୋତେ ବ୍ୟବହାର କରି ବହୁତ ଆତ୍ମସନ୍ତୋଷ ଲାଗିଲା ତେଣୁ ମୁଁ ମୋ ସାଙ୍ଗମାନଙ୍କୁ ମୋ ବନ୍ଧୁମାନଙ୍କୁ ମଧ୍ୟ ପ୍ରବର୍ତ୍ତାଇବି ଯେ ଏଇ ସ୍ଵିଟର୍ଟି ବ୍ୟବହାର କଲେ ସ୍ୱାସ୍ଥ୍ୟ ପକ୍ଷେ ଅନୁକୂଳ ଏବଂ ଦୀର୍ଘ ଦିନ ଧରି ଆମେ ବ୍ୟବହାର କରି ବ୍ୟବହାର କରି ଏହାର ସେବା ପାଇପାରିବା